ହଁ ମୁଁ ଗୀତ ଗୁରୁଙ୍କ ଠୁ ଶିଖିଥିଲି ମୋର ଜଣେ ଗୁରୁ ଥିଲେ ଅତି ବହୁତ ଜଣେ ଭଲ ଗୁରୁ ସେ ଜଣେ ଥଣ୍ଡା ଦିମାଗର ଲୋକ ଯେତେ ବି ଯାହା ବି ଗୀତ ଭୁଲ ହେଲେ ସେ ତାକୁ ଆହୁରି ବାଟ ବତାଇ ଦିଅନ୍ତି ଏମିତି ଗୀତ ଗାଇଲେ ଏମିତି ଭଲ ହୁଏ ପ୍ରଥମରେ ମୁଁ ଯେବେ ତାଙ୍କ ପାଖକୁ ଯାଇଥିଲି ମୋର ସ୍ୱର ଭଲ ନଥିଲା ଆଉ ସାର୍ ମୋତେ ବହୁତ ବହୁତ ସାହାଯ୍ୟ କଲେ ମୋର କଣ୍ଠର ମୋର ଗୀତର ସ୍ୱରକୁ ସେ ଆହୁରି ଭଲ ମାର୍ଜନ ଭଲ ଭାବରେ ମାର୍ଜନ କରି ବାହାର କରିଥିଲେ ଏବଂ ଯେତେବେଳ ମୋର ଗୀତ ଗାଇବାର ଭୁଲ ହୁଏ ସେ ମୋତେ ବିରକ୍ତି ନ ହୋଇ ଆଉ ଭଲ ଭଲ ଭାବରେ ଗୀତ ଶିଖାଇବା ପାଇଁ ସାହାଯ୍ୟ କରନ୍ତି ଏବଂ ସେ ଯେତେ ଭୁଲ କଲେ ବି ତ କିଛି ବିରକ୍ତି ହୁଅନ୍ତି ନାହିଁ ଆଉ ଏମିତି ଥିଲା ମୋର ଗୁରୁଙ୍କ ପାଖରେ ଗୀତ ଶିଖିବାର ଅଭିଜ୍ଞତା